ମହେନ୍ଦ୍ର କେତେ ସମୟ ହେଲାଣି ମୋତେ ଯଗାଇ ଦେଇଛୁ ବସ୍ଷ୍ଟାଣ୍ଡରେ କେତେ ସମୟ ହେଲା ମୁଁ ବୁକ୍ କରିଥିଲି ଗାଡ଼ି ମୁଁ ସକାଳ ଠୁ ବାହାରି କରି ମୁଁ ବସ୍ଷ୍ଟାଣ୍ଡରେ ଅଛି ଏବେ ଯାଏଁ ତୁଇ ପହଞ୍ଚିପାରିନୁ କ'ଣ କାମ କରୁଛୁ କହୁନୁ ଆଉ କେଉଁ ପାଖରେ ଅଛୁ କହ ମୁଁ କେତେବେଳ ହେଲା ମୋ ଟାଇମ୍ ମୋ ଟାଇମ୍ଟା ପଳାଇ ଯାଉଛି କେତେ ଟାଇମ୍ ମୋତେ ଏବେ କାମ ଗୋଟେ ଅଛି ସେ କାମକୁ ଯିବାର ଅଛି ଏଥିପାଇଁ ମୁଁ ହଁ ଗାଡ଼ିଟା ବୁକ୍ କରିଥିଲି ଆଉ କେତେ ସମୟ ଭିତରେ ଆସିବୁ କହ ସେ ସମୟ ଆସିବା ଆଉ ଗୋଟେ ପାଞ୍ଚ ମିନିଟ୍ ଭିତରେ ଆସିବୁ ନା ଦଶ ମିନିଟ୍ ଭିତରେ ଆସିବୁ ସେଇ ସମୟ ଦେଖିକି ମୁଁ ଅଫିସ୍ରେ କଥା ହେବି ତାହାକି ଅଫିସ୍ରେ ମୋତେ ଟାଇମ୍ ଦେବେ ତୁ ଜଲ୍ଦି ଟିକେ ଆସିକି ପହଞ୍ଚି ପାରିବୁନା ଆସିଲେ ପହଞ୍ଚିଲେ ଜଲ୍ଦି ଟିକେ ଯିବାର ଅଛି କେଉଁ ପାଖରେ ଅଛୁ କହ ଜଲ୍ଦି